ଆମ ଭାରତରେ ତ ପ୍ରକୃତରେ ଆମର ହିନ୍ଦୀ ଭାଷା ଏକା ବେଶି ଚାଲିଛି ଆମ ହିନ୍ଦୀ ଭାଷା ଆର ଓଡ଼ିଆ ଭାଷା ଭିତରେ କିଛି ବି ପାର୍ଥକ୍ୟ ବି ନାଇଁନା ଯେନ୍ତାକି ହିନ୍ଦୀ ଆମେ କହୁଛୁ ଓଡ଼ିଆ ପୁରା ପାଖାପାଖି ସମାନ ଭାବରେ ଲାଗୁଛି କିନ୍ତୁ ଆମେ ଯେତେବେଲେ ଲେଖାଲେଖି କରୁଛୁ ସେତେବେଲେ ହିନ୍ଦୀ ଭାଷା ଲେଖବାରଟା ଟିକିଏ ଅଲଗା ହଉଛି ଆର ଓଡ଼ିଆ ଭାଷା ଆକଚୁଲିମର ଲେଖବାର ଟା ଅଲଗା ହଉଛି କିନ୍ତୁ କହିବାରନେ ବେଶି କିଛି ବି ପାର୍ଥକ୍ୟ ନାଇଁନା ଯେନ୍ତାକି ଆମ ଓଡ଼ିଆରେ ଗୋଟେ ଯି ଯେନ୍ତା ଗୋଟେ ପ ଗୋଟେ ଭାଷଣ ବି ଦିଆଯାଉଛି ଆ ହିନ୍ଦୀନେ ପାଖାପାଖି ସମାନ ଯେନ୍ତାକି ଆମ ଓଡ଼ିଶାର ଲୋକମାନକେ କିଛି ବେଶି ଫରକ ନାଇଁ ଲାଗବା ହିନ୍ଦୀ ଭାଷାକାଜି ଆରୁ କିନ୍ଦି ହିନ୍ଦୀ ଭାଷାର ଲୋକମାନକେ ଓଡ଼ିଆ ଲେଖବାର କାଜେ ବହୁତ ଭିଡ଼୍ ଲାଗ୍ସି କିନ୍ତୁ ଆମ୍କେ ହିନ୍ଦୀ ଭାଷା ଗୋଟେ ବହୁତ ସହଜ ବାଗିର ଲାଗ୍ସି କିନ୍ତୁ ହିନ୍ଦୀ ଗୁଟେ ଭାରତର ରାଷ୍ଟ୍ରୀୟ ଭାଷା ସେଟା କିଏ ଆମେ ବି ଚାହୁଁଛୁ ଯେ ଆମ ଓଡ଼ିଆ ଭାଷା ଗୋଟେ କେନ୍ତା କରି ଆମ ଓଡ଼ିଶାରେ ସବୁ ବେଲେ ଚାଲିଥାଉ ପିଲା ଓଡ଼ିଆ ଭାଷାରେ କେନ୍ତା କରି ବହି ଭାରୁ କି ଆକେ ଡେଭଲପ୍ କରୁ ବୋଲି ଆମେ ଚାହୁଁଛୁ ହିନ୍ଦୀ ଏକ ଭାଷା ଗୋଟେ ରାଷ୍ଟ୍ରୀୟ ଭାଷା ସେଇଟା ତ ଆଗକେ ଯିବାର ହିଁ ଯିବା କିନ୍ତୁ ଆମେ ବି ଚାହୁଁଛୁ ଯେ ଓଡ଼ିଆ ଭାଷା ବି କେନ୍ତା କରି ଆଗକେ ଯାଉ ଓଡ଼ିଆ ଭାଷାରେ ସବୁ କିଛି ଲେଖାଲୁଖି ସବୁବେଲେ ଚାଲିଥାଉ ବୋଲିକି ଆମ ଓଡ଼ିଶାର ଆଗେ ପ୍ରାଚିନ୍ ଭାଷା କେ କେନ୍ତା କରି ପରମ୍ପରା ହିସାବରେ ରହି ରହି ଥବ ବୋଲି ଆମେ ଭବୁଛୁଁ